ଆମ ଗାଁରେ ତ ବାହାଘର ଧୁମଧାମରେ ହୁଏ ହେଲେ ପହିଲା କରି ଯେତେବେଲେ ଗୋଟେ ପିଲାଟେ ଗୋଟେ ଟୁକେଲ୍ କେ ଦେଖି ଆଇସି ପହିଲା ସେ ପିଲା ଟୁକେଲ୍ କେ କିଛି ପ୍ରଶ୍ନ ପଚ୍ରାସି ଯେନ୍ଥିରେ ସେ ଝିଅ ବିଷୟରେ ବହୁତ୍ କିଛି ଜାନ୍ସି ଆର୍ ଯେତେବେଲେ ସେ ତାର୍ ବୁଆ ସାଙ୍ଗ୍ରେ ଆଇସି ତାର୍ ପରେ ସିଏ ଝିଅର୍ ସବୁ ଚାଲିଚଳନ ରୀତିନୀତି ସବୁ ଗାଁରେ ବୁଝି ପଚାରିକରି ଯାଇସି ଆଉ ତାର ପରେ ସିଏ ବିହାଘର ଲାଗି ଠିକ୍ କର୍ସି ହେଲେ ଯେତେବେଲେ ବିହା ଠିକ୍ ହେଇଯାଇସି ତାର୍ ପରେ ଏଥର ତାଙ୍କର୍ ଘରର୍ ଲୁକ ପଲେ ପିଲା ଘର ଲୁକ ଟୋକ୍ଲି ଘର ଲୁକ ଭିତରେ ବହୁତ ସମ୍ପର୍କ ଗଢ଼ି ହେସି ଆର୍ ତାଙ୍କର୍ ଭିତରେ ଭୋଜି ଭାତି ହେଇକରି ଘରେ ତାଙ୍କର୍ ବହୁତ ଆନନ୍ଦର ସହିତ ସେମାନେ ଇତାକେ ଆୟୋଜନ କର୍ସନ୍